ହଁ ହେଲୋ ମ୍ୟାଡମ୍ ନମସ୍କାର ମ୍ୟାଡମ୍ ଆପଣଙ୍କର ଯେ କଷ୍ଟମରଟେ କହୁଥିଲି ସେ ଆପଣଙ୍କୁ ଗୋଟେ ଅର୍ଡରଟେ ଦିଆ ହୋଇଥିଲା ମ୍ୟାଡମ୍ ଆପଣ ଟାଇମ୍ରେ ପହଞ୍ଚି ପାରିଲେନି ହଁ ଟିକେ ଆପଣଙ୍କୁ କଥାହେବାର ଥିଲା ଯେ ସେ ମୋତେ ଦଶ କୋଡ଼ିଏଟା ଖଣ୍ଡେ ପାଉଡର୍ ଏଇ ଯୋଉ ନେଲ୍ପଲିସ୍ ଏସବୁ ଅର୍ଡର୍ ଦେଇଥିଲେ ମୁଁ ଅର୍ଡର୍ ବି ପଠେଇଥିଲି ଅର୍ଡର୍ ଲିଷ୍ଟଟା ଆପଣଙ୍କୁ ତାର ଅର୍ଜେଣ୍ଟ ଦରକାର ଥିଲା ନା ମ୍ୟାଡମ୍ ବୁଝୁଛନ୍ତି ତ ମ୍ୟାରେଜ୍ ଆପଣଙ୍କ ଭରସାରେ ରଖିଥିଲୁ ଅର୍ଡରଟା ଟିକେ ଦେଖନ୍ତୁ ମ୍ୟାଡମ୍ ଟିକେ ଦେଖିବେ ତ ଟିକେ ନଜର ରଖିବେ ଠିକ୍ ଅଛି ମ୍ୟାଡମ୍ ଟିକେ ଦେଖିବେ ଆଉ ଯଦି ଅର୍ଡର୍ କ୍ୟାନସଲ୍ ନହେବ ସେ କଷ୍ଟମର ବାକି ଅଛନ୍ତି ତ